ଦିନେ ମୋ ପୁଅର ଜନ୍ମଦିନ ଥିଲା ସେଦିନ ମୁଁ କ୍ଷୀରବାଲାକୁ କହିଥିଲି ପାଞ୍ଚ ଲିଟର କ୍ଷୀର ସକାଳ ସୁଦ୍ଧା ଆସିକି ମୋତେ ଦେଇକି ଯିବା ପାଇଁ ହେଲେ ସେଇ କ୍ଷୀରବାଲା ମୋତେ ଶେଷ ମୁହୂର୍ତ୍ତରେ କହିଲା ଯେ ମା' ଆଉ କ୍ଷୀର ହୋଇପାରିବନି ପାଞ୍ଚ ଲିଟର କ୍ଷୀର ହେଇପାରିଲାନି ବୋଲି ହେଲେ ମୁଁ କ'ଣ କରିବି ଯେ ପଚାଶ ଜଣଙ୍କୁ ଆମନ୍ତ୍ରଣ କରିଛି ହେଲେ ପୁଅର ଜନ୍ମଦିନ ଥିଲା ଜନ୍ମଦିନଟାରେ କ୍ଷିରୀଟା ନକଲେ ଭଲ ଲାଗିବନି ତେଣୁ ମୁଁ ବାଧ୍ୟ ହୋଇ ଗୋଟିଏ ଚୁଲ୍ଲାରେ ଚାଉଳ ଆଉ ପାଣି ବସେଇଦେଲି ଆଉ ମୁଁ ଦୌଡ଼ି ଦୌଡ଼ି ଯାଇ ପାଖର ଦୋକାନରେ ଥିବା କ୍ଷୀର ପ୍ୟାକେଟ ପାଞ୍ଚ ଲିଟର ଧରିକି ଆସିଲି କ୍ଷୀର ନେଇକି ଆସିକି ବହୁତ ଜଲ୍ଦି ଜଲ୍ଦିରେ କାମ କରିବାକୁ ପଡ଼ିଲା କ୍ଷୀର ବସେଇକି କ୍ଷୀରି ଆଉ ଚିନି ମିସେଇକି କ୍ଷୀରି ବନେଇଲି ବନେଇସାରିଲା ପରେ ଯେତିକି ଜଣ ଆସିଥିଲେ ସମସ୍ତଙ୍କୁ କ୍ଷୀରି ଆଉ ମିଠା ଦେଲି ଆଉ ମୋ ପୁଅର ଜନ୍ମଦିନ ମଧ୍ୟ ପାଳନ ହେଲା ହେଲେ ବହୁତ ଜଲ୍ଦି ଜଲ୍ଦି ଭିତରେ କାର୍ଯ୍ୟକ୍ରମଟା ବହୁତ କଷ୍ଟରେ ଓ ଖୁସିରେ ମଧ୍ୟ ସରିଗଲା